ଯଦି ସାଧାରଣତଃ ଦେଖିବା ତ ଆମ ଅଞ୍ଚଳରେ ପଶୁପାଳନ ପାଇଁ ଗାଈ ମେଣ୍ଢା ଛେଳି ମଇଁଷି କୁକୁଡ଼ା ଆଦିକୁ ପ୍ରଧାନ ପ୍ରଥମ ଚଏସ୍ ନିଆଯାଏ କାରଣ ଏମାନେ ଏତେ ହିଂସ୍ର ହୁଅନ୍ତି ନାହିଁ ଗୃହପାଳିତ ପଶୁ ତ ଠିକ୍ ଭାବିରେ ଆମ କଥା ମାନନ୍ତି ଓ ଘରେ ରଖିବା ଏହା ଭଲ ହୋଇଥାଏ ଆସାନ ହୋଇଥାଏ ତ ପଶୁପାଳନ ପାଇଁ ଏମାନଙ୍କୁ ଦେଖାଯାଏ ଗୋଟେ ପ୍ରକାର ପଶୁ ଯଦି ତାଙ୍କ ପାଖେ ପଇସା ନାହିଁ ତ ଗୋଟେ ପ୍ରକାର ପଶୁପାଳନ କରିବା ଆଉ ଯଦି ପଇସା ଅଛି ତ ଯଦି ଜହଁ ରଖିବା ତ ଭଲ ହେବ ଯଦି ଅର୍ଥନୈତିକ ଦେଖିବେ ତ ଭଲ ହେବ ଅର୍ ଯଦି ପଶୁପାଳନ ସେମାନଙ୍କୁ ବି ଭଲ ଲାଗିବ କି ଅଧିକା ଅଧିକ ପଶୁ ଦେଖୁଛନ୍ତି ତାକୁ ବି ଏତେ କଲା କି କିଛି ଲାଗିବ ନାହିଁ ଆର୍ ଯଦି ମୁଖ୍ୟତଃ ଦେଖିବେ ଆମକୁ ପଇସା ପାଇଁ ଭଲ ରହିବ ଆଉ ଯଦି ଆମର ସକନ ଭଲ ରଣୀତି କହିବେ ତ ଗୋଟିଏ ବହୁତ ବଡ଼ ଫାର୍ମଟେ ପ୍ରଥମ କିଣିବା ପାଇଁ ଘିନ୍ବା କଥା ତା'ପରେ ଗୋଟିଏ ପହିଲା ଗୋଟିଏ ସୋର୍ସ ପଇସା ଖର୍ଚ୍ଚ କରିବା ପାଇଁ ରହବାର୍ କଥା ପ୍ରଥମରୁ କି ଆମେ ଠିକ୍ ସେ ତାର ଏକ୍ସଟ୍ରା ଗୋଟେ ଯାହା କରିବେ ଯେନ୍କି ଆମେ ଚାରା ଦେଇପାରିବା ଗୋଟେ ଜାଗାକେ ସେମାନେ ରହିବେ ଗୋଟେ ଜାଗାକେ ସେମାନେ ଖେଳି ପାରିବେ ଆଉ ଏତିକି ଖାଲି ପଶୁମାନଙ୍କୁ ବାନ୍ଧିକି ରଖିଲେ ହବାନି ତାକୁ ଭଲ୍ କରି ରଖିବେ ସେଇଟା ଭଲ୍ ହବ ସେ ତା'ହେଲେ ଆର୍ଟିଫିସିଆଲ୍ବି ଆମେ ୟୁଜ୍ କରିବା ଯଦି ପଶୁମାନଙ୍କ ଉପରେ ତ ସେଇଟା ଭଲ୍ ହେବ ନାହିଁ କାହିଁକି ଯଦି କର୍ବେ ତ ସେମାନଙ୍କର ଦେହ ଖରାପ ହବ ଆମକୁ ଭଲ କ୍ଵାଲିଟିର ଯେଉଁ ଯଦି ଗାଈ କରୁଛନ୍ତି ଆମକୁ ଭଲ୍ କ୍ଷୀର ମିଳିବ ନାହିଁ କି କୁକୁଡ଼ା ମାଂସ କହୁଛନ୍ତି ତ ଏତେ ପୃଷ୍ଟିକର ହେବ ନାହିଁ ତ ଯଦି ଆମେ ଗୋଟିଏ ଭଲ୍ ଚାହୁଁଛ ତ ତାଙ୍କୁ ଆମେ ଭଲ୍ ପରିବେଶ ଦେବାର୍ କଥା ତାକୁ ଜବରଦସ୍ତି ନକରି ଠିକ୍ ହିସାବରେ ଠିକ୍ ପରିମାଣରେ ଆମକୁ ୟୁଜ୍ କଲେ ତ ସେମାନେ ବି ଖୁସି ରହିବେ ଆର୍ ଆମେ ବି ଆମର ଇନ୍କମ୍ ଲେଗ୍ ଖୁସି ରହିବା ତ ମୋର ହିସାବେ ସବୁ ଗୋଟେ ଫ୍ରେଣ୍ଡ୍ଲି ଗୋଟେ ବନ୍ଧୁତା ପୂର୍ଣ୍ଣ ସହିତ କରିବା କଥା କି ପଶୁମାନଙ୍କୁ ବି ଆମେ ସେଇଟା ସେମାନଙ୍କୁ ବି ଭଲ ଲାଗିବ ସେମାନେ ବି ଆମର୍ ସେଟିକି କୋପରେଟ୍ କରିପାରିବେ ତ ଏଇଟା ଭଲ ହବ ଆର୍ ଆୟର ଉତ୍ସ ହେଉଛି କି କି ଆପଣଙ୍କୁ ଆୟର ଉତ୍ସ କେବେ ରହିବ କି ଏହା ଗୋଟିଏ ବହୁତ ଭଲ ଏବେ ଯଦି ଦେଖିବେ ଆମ ଅଞ୍ଚଳରେ ତ ବହୁତ ଏ ସି କୁକୁଡ଼ା ଫାର୍ମ ଅଛି ମାଛ ଚାଷ ବହୁତଟି କରାଯାଉଛି ଆଉ ସେମାନେ ବହୁତ ଉପକାର ଲାଭ ପାଉଛନ୍ତି କି ଯଦି ଆମେ ତାକୁ କେବଳ ଆମର ଆୟର ଉତ୍ସ କରିବା ତ ଆମକୁ ବହୁତ ବଡ଼ ଏରିଆ ବହୁତ ବଡ଼ ବିଜନେସ୍ କରିକିରି କରିବାକୁ ହେବ ଆଉ ତା'ପରେ କି ଆମେ ଗୋଟେ ଭଲ ଉତ୍ସ ପାଇପାରିବା ନହେଲେ ଯେଉଁଠି ଛୋଟ କରିବା ତ ଏତେ ଲାଭ ହେବନି ଆମେ ତାକୁ ଗୋଟେ ମେନ୍ ଆୟର ସୋର୍ସ କରିପାରିବା ନାହିଁ